ଆମ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ଗୋଷ୍ଠୀ ଚାରି ଜାତିର ଅଛନ୍ତି ବ୍ରାହ୍ମଣ ବ୍ରାହ୍ମଣମାନେ ଠାକୁର ପୂଜା ରୀତିନୀତି କରନ୍ତି ଆଉ ଆମର କ୍ଷେତ୍ରୀୟ ସେ ବହୁ ପ୍ରକାର ଚାଷବାସ କରନ୍ତି ଆଉ ବୈଶ୍ୟ ସେ ମଧ୍ୟ ବହୁତ ଚାଷବାସ ଇତ୍ୟାଦି ଇତ୍ୟାଦି ବ୍ୟବସାୟ ପନ୍ଥା ଆୟ କରନ୍ତି ରୋଜଗାର ମଧ୍ୟ କରନ୍ତି ଆଉ ସବୁ ଭଲ ଗୋଷ୍ଠୀ ସବୁ ଏଇ ଚାରି ଜାତିର ଗୋଷ୍ଠୀ ଅଛନ୍ତି ଆମର ଆଉ ସମସ୍ତେ ବିଭିନ୍ନ ଉପାୟରେ ତାଙ୍କର କାମଧନ୍ଦା ସବୁ କରନ୍ତି ଆଉ ବ୍ରାହ୍ମଣ ସେ ପୂଜା ଅର୍ଚ୍ଚନା କରନ୍ତି ତ ସେ ଏଇଭଳି ସବୁ ଚାଷବାସ କରିଥାଆନ୍ତି ବସିବା ସିଏ ସବୁ ଏଇଭଳିଆ ରୋଜଗାର କୌଣସି ବ୍ୟବସାୟ ଭଲ ମନ୍ଦ ସବୁ କରିକିରି ପେଟ କରୁଛନ୍ତି ଆଉ ସବୁ ଅଛି ଆଉ ସାଂସ୍କୃତିକ ଗୋଷ୍ଠୀ କହିଲେ ଆମର ଏଇ ଚାରି ଗୋଷ୍ଠୀକୁ ନେଇ କରି ବୁଝାଉ ସବୁ ଏଗୁଡ଼ାକ ଅଛି ସବୁ ଆମର ଆଉ ଶୁଦ୍ର ଆମର ଅଛନ୍ତି ଆଉ ଶୁଦ୍ର ବି ଆମର ସବୁ କରନ୍ତି ସବୁ ମାନେ କାଠ କାମ ଇତ୍ୟାଦି ଇତ୍ୟାଦି ଆଇଟମ୍ର ସବୁ କାମ କରିବି ପେଟ ପୋଷନ୍ତି ସବୁ ଏଇ ଚାରି ଗୋଷ୍ଠୀକୁ ନେଇ କରି ଆମର ଅନୁଷ୍ଠାନ ଚାଲିଚି ଆଉ